ଆମେ ଆମ ଅଞ୍ଚଲର କଲାକୃତିକୁ କ୍ରୟ ବିକ୍ରୟ କରିବା ପାଇଁ ଅନେକ ଗୁଡ଼ିଏ ମେଲାରେ କ୍ରୟ ବିକ୍ରୟ କରିଥାଉ ଏବଂ ଅନେକ ଗୁଡ଼ିଏ ଅନଲାଇନ୍ ପ୍ଲାଟଫର୍ମ ରହିଛି ଯେଉଁଠାରେ କି ଅନେକ ଗୁଡ଼ିଏ କଲାକୃତିକୁ ବିକ୍ରୟ କ୍ରୟ ବିକ୍ରୟ କରିବାରେ ସମ୍ପର୍କ ହୋଇଥାଏ ତ ଆଜିକାଲି ମୋବାଇଲ ବା ଆଜିକାଲି ଫୋନର ଫୋନ ଏତେ ଉନ୍ନତତର ହେଲାଣି କି ଆମେ ଫୋନ ଦ୍ୱାରା ସବୁକିଛି କରିପାରୁଛୁ ଅନେକ ଗୁଡ଼ିଏ କାମ ଅଛି ଯାହାକି ଫୋନ ଦ୍ୱାରା ସମାହିତ ହେଇଯାଉଛି ବା ଫୋନ ଦ୍ୱାରା ହେଇଯାଉଛି ତ ସେଥିପାଇଁ ଆମେ ଫୋନକୁ ଏବେ ଅନେକ ପ୍ରାଧାନ୍ୟ ଦେଇଥାଉ ଏବଂ ତା ଛଡ଼ା ଆମ ମେଲା ଅନେକ ଗୁଡ଼ିଏ ମେଲା ହେଉଛି ଆମ ସାଇଟରେ ଯେଉଁଠାରେ କି ଆମେ ଅନେକ ଗୁଡ଼ିଏ କଲା ବା ଅନେକ ଗୁଡ଼ିଏ କଳାକୃତି ଦେଖିବାକୁ ପାଇଥାଉ ଏବଂ ସେଠାରେ ତାହା କ୍ରୟ ବିକ୍ରୟ ମଧ୍ୟ ହୋଇଥାଏ ତେଣୁ ଆମେ ମଧ୍ୟ ଅନେକ ଗୁଡ଼ିଏ ମେଳାକୁ ଯାଉ ଏବଂ ଆମର କଳାକୃତି ଯାହା ରହିଛି ତାକୁ କ୍ରୟ ବିକ୍ରୟ କରିବାରେ ସାମର୍ଥ୍ୟ ହୋଇଥାଉ ଏବଂ ଯାହା କଲା ରହିଛି ତାହା ବହୁତ ବଢ଼ିଆଁ କାହିଁକିନା ଆମେ ଯାହା ବି କଲାକୃତି କରୁଛୁ ତାହା ହସ୍ତକଲା ବା ହସ୍ତକଲା ବା ଆମେ ତାକୁ ହାତରେ ଆଙ୍କିଥାଉ ତ ଏହିଭଳି ଏହିଭଳି କଳାକୃତିକୁ ସମସ୍ତେ ପସନ୍ଦ କରନ୍ତି କାହିଁକି ନା ହାତ ତିଆରି ଜିନିଷ ସବୁବେଲେ ବହୁତ ଭଲ ଥାଏ ସେଥିପାଇଁ ହସ୍ତ ତିଆରି କଲାକୃତି ଆମେ ଯାହା କଲାକୁ ବା ଆମେ ଯାହା କଲାକୃତି ଅଛି ଆମର ହସ୍ତଶିଳ୍ପ କଲାକୃତି ତାହାକୁ ଲୋକମାନେ ବେଶୀ ପସନ୍ଦ କରିଥାନ୍ତି